ବୈଜ୍ଞାନିକ ଜ୍ଞାନ କୌଶଳ ଉନ୍ନତି ଆମ ଜୀବନରେ ପରିବର୍ତ୍ତନ ଘଟିଛି କାହିଁକିନା ଆମେ ସେତେବେଳେ ଗୋଟିଏ ଜିନିଷ କରିବା ପାଇଁ ଅଧିକ ସମୟ ଲାଗୁଥିଲା ଏବଂ କମ୍ ଏବଂ ଅଧିକ ସମୟ ଲାଗୁଥିଲା ଅଧିକ ଲୋକ ମଧ୍ୟ ଲାଗୁଥିଲେ କିନ୍ତୁ ଏବେ ଆମର ଅଳ୍ପ ସମୟରେ ଅଧିକ କାମ କରିପାରୁଛେ ଏବଂ ଅଳ୍ପ ଲୋକ ଲାଗୁଛନ୍ତି ଯେପରିକି ଫୋନ ଆଉ କମ୍ପ୍ୟୁଟର୍ କାଲକ୍ୟୁଲେଟର୍ ଏଇସବୁ ଫୋନ ଫୋନ ଆମର ଫୋନ ଦ୍ୱାରା ଆମେ ବିଭିନ୍ନ ଦେଶ ବିଦେଶର ଖବର ଜାଣିପାରୁଛୁ ଏବଂ ଆମର ଯଦି କୌଣସି କାମ ଥିବ ତା'ହେଲେ ଆମେ ଆଉ ଜଣଙ୍କୁ କହିକି ସେଇ କାମ ଶୀଘ୍ରରେ ଆମେ ଆଣିପାରୁଛୁ ବା କମ୍ ସମୟ ଲାଗିଥାଏ କମ୍ପ୍ୟୁଟର୍ କମ୍ପ୍ୟୁଟର୍ରେ ଆମର ବ୍ୟାଙ୍କ ଆମର ଟିକେଟ୍ କାଟିବାରେ ବିଭିନ୍ନ ଅଫିସରେ ଏହା ସବୁ ବ୍ୟବହାର ହୋଇଥାଏ କାରଣ ଆମର ଅଫିସ ମାନେ ଏବଂ ଟିକେଟ୍ ମାନଙ୍କର ସବୁ ହିସାବ ରଖିଥାଏ ଯେଉଁମାନେ କି ଅଧିକ ଲୋକ ହିସାବ କରିବା ପାଇଁ ଅଧିକ ଲୋକ ଲାଗିଥାନ୍ତି କିନ୍ତୁ ତାହାକୁ କେବଳ ଗୋଟିଏ ଯନ୍ତ୍ର କମ୍ପ୍ୟୁଟର୍ ଯାହାକି ଏହା ଆମର ସହଜ କରିଦେଉଛି ଏହାଦ୍ୱାରା ଆମର ପରିବର୍ତ୍ତନ ଏବଂ ଜୀବନର ପରିବର୍ତ୍ତନ ଘଟିଛି